ମୋର ଖାଦ୍ୟ ହେଲା ମୋର ପ୍ରିୟ ଖାଦ୍ୟ ହେଲା ଗରମ ଚକୁଳି କାକରା ମୁଁ ସବୁବେଳେ ଚକୁଳି ଆଉ କାକରାକୁ ଭଲ ପାଏ ମୋର ଇଚ୍ଛା ଯେତେବେଳେ ହୁଏ ମୁଁ ତାକୁ କରିବି କିନ୍ତୁ ବନାଇ ସାରିକି କୁଆଡ଼େ ବାହାରେ ନ ଖାଇ ଘରେ ମୋ ପରିବାର ଭିତରେ ଆମେ ସମସ୍ତେ ଗୋଟିଏଠି ବସିକି ଖାଉ ସେହିଥିରେ ଆମେ ପସନ୍ଦ କରୁ